ମୋ ଜିଲ୍ଲା ଢେଙ୍କା ମୁଖ୍ୟ ଚିକିତ୍ସାଳୟ ଯାହାକି ଫଳରେ ବହୁତ ସୁବିଧା ବହୁତ କିଛି ଆମକୁ ଉପକାରିତା ମିଳିପାରୁଅଛି ଯାହାକି ଫଳରେ ମୋର ଏଇଠି ଡକ୍ଟର ଠାରୁ ଧରିକି ସେବା ସମସ୍ତଙ୍କୁ ସେବା ହିଁ ସେବା ଯତ୍ନରେ ହିଁ ମୁଁ ପାଇପାରୁଅଛି ଯେମିତି ଫଳରେ ମୋତେ ଔଷଧ ଠାରୁ ଧରିକି ବହୁତ ଟ୍ରିଟମେଣ୍ଟ ବହୁତ କିଛି ସୁବିଧା ମୋତେ ମିଳିପାରୁଅଛି ଯାହା କେବଳ ମୋ ଗ୍ରାମ ଭୁବନ ଗ୍ରାମରେ ଅଛି ଦୁଇଟି ମେଡ଼ିକାଲ ମେଡ଼ିକାଲ ଭିତରେ ମୋତେ ବହୁତ ଅସୁବିଧା ସମ୍ମୁଖୀନ ହେବାକୁ ମୋତେ ମିଳୁଅଛି ଯାହାଫଳରେ ଡକ୍ଟର ସୁବିଧା ନାହାନ୍ତି ଆଉ କିଛି ଔଷଧ ବି ସୁବିଧା ଏଇଠି ମିଳିପାରୁନାହିଁ ଯାହାକି କି ଫଳରେ ଆମେ ବହୁତ ପଦାକୁ ନିର୍ଭର କରିଥାଉ ଯାହାକି ଫଳରେ ଆମେ କିଛି ଔଷଧ କିଣିବାକୁ ହେଲେ ଆମ ପାଖରେ ସହାୟତା ସେତିକି ନଥାଏ ଯେମିତିକି ବଡ଼ ବଡ଼ ମୁଖ୍ୟ ଚିକିତ୍ସାଳୟ ଢେଙ୍କାନାଳରେ ଥାଏ ସେମିତି ସବୁ ଡକ୍ଟରଙ୍କର ସୁବିଧା ଥାଏ ଥଣ୍ଡା ଟେ ହେଉ କିମ୍ବା ଜ୍ଵରଟେ ହେଉ ଯେକୌଣସି ହେଉ ଔଷଧଟେ ଏଠି ମିଳିବାର ସବୁ ସୁବିଧା ଥାଏ ଯାହାକି ଫଳରେ ମୁଁ ସେଥିପାଇଁ ଉପକୃତ ହୋଇପାରେ